ଏହାବି ଏହା ହେଲେ କାଣା ହଉଛି କି ଆମର୍ ଯେନ୍ ବିଭିନ୍ନ ପ୍ରକାର ବିଷୟରେ ଯାନ୍ ହଉଛି ଏସବୁ ଜିନିଷ୍ କେ ଦେଖିକରି ଆମର୍ ଭାରତ ରେ ମୁଇଁ ମୁଇଁ ଲେଖିବାର୍ ଲାଗି ମୁଇଁ ଚାଁହୁଛେ ଆଉ ଇ ସବୁ ଜିନିଷ୍ ଭାବି କରି ବି ନିଜ୍ କେ ମୁଇଁ ଭାବୁଛେ ଇଟା ତା ମାନେ କାଣା କାଣା ହଉଛି କାଣା ନାହିଁ ବୋଲିକିରି ବୋଲେ ଇହାଦେ ଦେଖନ୍ ଆମର୍ ଭାରତ ରେ ତା ମାନେ ହିନ୍ଦୁ ମୁସଲମାନ୍ ଏବେ ସବୁ ଭାଇ ଭାଇ ହେଇ କରି ରହିବାର୍ କଥା କିନ୍ତୁ ଏହାକା ସେମାନେ ମିଶି ନାଇଁ ପାର୍ବାର୍ କା ହେଲା ଯେ ଏ ସେ ହିନ୍ଦୁ ମାନେ ଆଉ ମୁସଲମାନ୍ ମାନେ ପରସ୍ପର୍ ପରସ୍ପର୍ ରେ ତାର୍ ମାନେ କାଣା କରୁଛନ୍ତି ତାମାନେ ଅଣ ଦେଖା କରୁଛନ୍ ସେମାନେ ବୋଲ୍ଛନ୍ ଯେ ମୁଇଁ ହିନ୍ଦୁ ହେଲି ମୋତେ ମୁସଲମାନ୍ ଏଇଟା କରୁଛନ୍ ଆର ହିନ୍ଦୁ ମାନେ ବୋଲୁଛନ୍ ଆମେ ହିନ୍ଦୁ ହେଲୁ ମୁସଲମାନ୍ ମାନେ ଆମକୁ ଏନ୍ତା କରୁଛନ୍ କିନ୍ତୁ ଏସବୁ ଜିନିଷ୍ ଟା ତାର୍ ମାନେ ଠିକ୍ ନେଇ ହେବାର୍ ଏସବୁ ଜିନିଷ୍ ଆମର୍ ଯେହେତୁ ଭାରତ ଗୁଟେ ଧର୍ମ ନିରପକ୍ଷେ ରାଷ୍ଟ୍ର ଆମେ ସମସ୍ତେ ତା ମାନେ ଭାଇ ଭାଇ ହେଇକରି ମିଲିମିଶି କିରି ରହିବାଟା ହିଁ ବହୁତ ଭଲ୍ ଲାଗେ ଇଟା ତାମାନେ ଆମର୍ ଭାରତର୍ ଗୁଟେ ଗୌରବ